ଦୌଡ଼ିବା ସମୟରେ ମୁଁ ଅନେକ ଆଘାତ ପାଇଛି ଗୋଟେ ଥର ମୋ ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ସେଥିରେ ମୁଁ ଆରୋଗ୍ୟ ହେବା ପାଇଁ ଡାକ୍ଟରଖାନା ଯାଇଥିଲି ସେଠାରେ ମୋ ଗୋଡ଼କୁ ଦେଖାଇ ଗୋଡ଼ର ସଠିକ୍ ଭାବରେ ଚିକିତ୍ସା କଲି କରିଲି ଏବଂ ଗୋଟେ ମାସ ମୋତେ ବିଶ୍ରାମ ନେବାକୁ ପଡ଼ିଥିଲା ଗୋଟେ ମାସ ପର୍ଯ୍ୟନ୍ତ ମୁଁ ସଠିକ୍ ଭାବରେ ଚାଲିପାରିନଥିଲି ପ୍ରତିଦିନ ସଠିକ୍ ଭାବରେ ଔଷଧ ଖାଇ ଔଷଧ ଖାଇଲି ଏବଂ ସଠିକ୍ ଭାବରେ ଚିକିତ୍ସା କରିବା ପରେ ମୁଁ ସୁନ୍ଦର ମୁଁ ଗୋଡ଼ ଠିକ୍ ହେଇଗଲା ଏବଂ ମୁଁ ଚାଲିବାର ସକ୍ଷମ ନୁହେଁ ଏମିତି ଦୌଡ଼ିବା ସମୟରେ ଏମିତି ଅନେକ ଥର ହୋଇଛି ବିଭିନ୍ନ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡ଼ିଛି କେତେବେଳେ ପଡ଼ିଯାଇ ଗୋଡ଼ ଖଣ୍ଡିଆ ହେଇଯାଇଛି ତ କେତେବେଳେ ଫ୍ରାକ୍ଚର୍ ହେଇଯାଇଛି ଏମିତି ବିଭିନ୍ନ ପ୍ରକାର ଅସୁବିଧା ଆସିଛି ତଥାପି ମଧ୍ୟ ମୁଁ ହାରି ଯାଇନାହିଁ କିମ୍ବା ଡରି ଯାଇନାହିଁ ମୁଁ ମୋର ପ୍ରୟାସ ଜାରି ରଖିଛି